ଓଡ଼ିଶାର ପ୍ରାୟ ସବୁ କ୍ରୀଡ଼ା ହୋଇଥାଏ ଓଡ଼ିଶାର ପ୍ରାୟ ସ୍ଥାନ ମନକରେ ହୋଇଥାଏ ଯେମିତି ବାରବାଟି ଷ୍ଟାଡ଼ିୟମ୍ କଲିଙ୍ଗ ଷ୍ଟାଡ଼ିୟମ୍ ଇତ୍ୟାଦି ଷ୍ଟାଡ଼ିୟମ୍ ଯାକ ଅଛି ରାଉରକେଲା ଷ୍ଟାଡ଼ିୟମ୍ ସବୁ ଷ୍ଟେଡ଼ିୟମମାନଙ୍କରେ ବସିବା ସ୍ଥାନ ଏବଂ ଖେଳିବା ଜାଗା ବସିବା ସ୍ଥାନ ଇତ୍ୟାଦି ସବୁ ସୁବିଧା କରାଯାଇଛିି ୱାସରୁମ୍ ୱାସରୁମ୍ ସୁବିଧା ବି ଅଛି ସେଠି ଖାଇବା ପିଇବା ଟିକେଟ୍ କାଉଣ୍ଟର ସବୁ ସୁବିଧା ଥାଏ ପାର୍କିଂ ପ୍ଲେସ୍ ବି ଥାଏ ଏବଂ ସେଇଠି ସମସ୍ତଙ୍କ ପାଇଁ ସବୁ ସିକ୍ୟୁରିଟି ଗାର୍ଡ଼ ବି ଥାଆନ୍ତି ଏ ଏଥିମଧ୍ୟରୁ ସେ ଓଡ଼ିଶାରେ ପ୍ରାୟ ସବୁଠୁ ବେଶୀ ହକି ଏବଂ ଫୁଟବଲ୍ କ୍ରିକେଟ୍ ଏସବୁ ଖେଳାଯାଏ ଏବେ ଏବେ ରାଉରକେଲାରେ ହୋଇଥିଲା ଦୁଇହଜାର ତେଇଶରେ ହକି ଷ୍ଟାଡ଼ିୟମ୍ ରାଉଲ କଲାର ସେଟି ହକି ମ୍ୟାଚ୍ ହୋଇଥିଲା ଏବେ ବି ଚାଲି ଚିକେଟ୍ ହକି ମ୍ୟାଚ୍ ଯାହିଁରେକି ଫାଷ୍ଟ ହକି ମ୍ୟାଚ୍ ଭୁବନେଶ୍ୱରର ଷ୍ଟାଡ଼ିୟମରେ ହୋଇଥିଲା ଏବଂ ସେକେଣ୍ଡ ମ୍ୟାଚ୍ ରାଉରକେଲାର ଷ୍ଟାଡ଼ିୟମରେ ହେଇଥିଲା ବାହାରୁ ଦେଶରୁ ଆସିଥିଲେ କେତେଜଣ ବାହାରୁ ବାହାରୁ ଆସିଥିଲେ ଫିଲ୍ମଷ୍ଟାର୍ ବି ଆସିଥିଲେ ସେଇଠି ଓଡ଼ିଆ ବଲିଉଡ଼ ହଲିଉଡ଼ ସବୁ ପ୍ରକାରର ହିରୋ ହିରୋଇନ୍ ମାନେ ଆସିଥିଲେ ଏବଂ ସେଠି ବହୁତ ପ୍ରକାରର କ୍ରୀଡ଼ା ସବୁ କରାଯାଏ ହକି ଏବଂ କ୍ରିକେଟ୍ ଫୁଟବଲ୍ ସୁଇମିଂ ଆଉ ଇତ୍ୟାଦି ସବୁ ପ୍ରକାର କରାଯାଏ